ଆମ ଆଡ଼େ ପଶୁ ମାନକେ ଚାଷ୍ ସଦୃଶ୍ୟ ଆକାରରେ ଆମେ ରଖ୍ସୁଁ ଯିନ୍ତା କି ହଲ୍ ବି କର୍ସୁଁ ତାଙ୍କ ନୁ ଗୁରସ୍ ବି ଦିସୁଁ ଆଉ ଚାରି ଆଡ଼େ ସପ୍ଲାଏ ବି କରି ପାରୁସୁଁ ବହୁତ୍ ସୁନ୍ଦର ଲାଗ୍ସି ସେମାନଙ୍କେ ପୁଷ୍ପା ପାଲ୍ବାନେ ଆଉ ଭଲ୍ ବି ଲାଗ୍ସି ତ ନିହାତି ଆମେ ସେନ୍ ମାନଙ୍କର୍ ପ୍ରତି ଯତ୍ନ ନବୁ ଏ ପ୍ରତି ଯଦି ଗମେଣ୍ଟ ଟିକେ ଯଦି ଧ୍ୟାନ୍ ଦେବେ ବୋଲେ ଆମର୍ କାଜି ଗୋଟେ ଗୁହାଲ୍ ଦେବା କଥା ପ୍ଲସ୍ ପଶୁମାନଙ୍କର ଯତ୍ନ ନେବାର୍ ଲାଗି ଗୋଟେ ଟ୍ୟୁୱେଲ୍ଟିଏ ବି ଯଦି ଦବା ବୋଲେ ଆହୁରି ଭଲ୍ ହେବା ଯେନ୍ତା କି ନା ନାଳ ନର୍ଦ୍ଦମାଟିଏ କଲେ ପରିବେଶ ଦୂଷିତ ହେଇ ଯାଉଛି ଯଦି ଘରେ ସେଇଟା ଆମେ ଯଦି ଧୁଆ ଧୋଇ ଯଦି କର୍ମୁଁ ବୋଲେ ବହୁତ୍ ଭଲ୍ ହେବା ଆରୁ ଆଗ୍କେ ଏଇ ପ୍ରତି ଗମେଣ୍ଟ ଟିକେ ସହଯୋଗ ସହାନୁଭୂତି ଦବା ଆବଶ୍ୟକ ଅଛି ତ ବିଶେଷ କିଛି ଗମେଣ୍ଟ କେ କହିବା ଲାଗି ନାଇଁ ଚାହେଁ ଜଷ୍ଟ ଖାଲି ଗୁଟେ ଗୁହାଲଟେ ବନେଇ ଦେଲେ ବି କାଫି